ଆପଣ ସାଙ୍ଗମାନଙ୍କ ସହିତ ବଣଭୋଜି ବିଷୟରେ କିଛି କୁହନ୍ତୁ ଆମେ ସାଙ୍ଗମାନେ ଆଠରୁ ଦଶ ସାଙ୍ଗ ପ୍ରତିବର୍ଷ ଆମେ ଆମ ଗାଁଠୁ ଶହେ ଦେଢ଼ଶହ କିଲୋମିଟର୍ ଭିତରେ ଆମେ ଯାଉ ବଣଭୋଜି କରିବା ପାଇଁ ଯେମିତି ଭଲ ଜାଗା ସବୁ ମାନେ ଓଡ଼ିଶାର ସବୁ ଭଲ ଭଲ ଜାଗା ଅଛି ସେଇଠିକି ଆମେ ବଣଭୋଜି କରି ଯାଉ ଆମେ ଏଠୁ ଗଲେ ଆମେ ବାଟରେ ଯାଇକି ରହୁ ରହିକି ବାଟରେ ମସ୍ତି କରୁ ବାଟସାରା ବି ମସ୍ତି କରି କରି କି ଯାଉ ହେଠି ବଣଭୋଜି କରୁ ବଣଭୋଜିରେ ଗୋଟେ ଦିନ ପୁରା ଆମର ମସ୍ତି ହୁଏ ମସ୍ତି ହୋଇକି ଭୋଜିଭାତ କରୁ ଭୋଜିଭାତ କରିକି କରିସାରିଲା ପରେ ଆସୁ ଆସିଲା ପରେ ଆମେ ଏଠୁ ଯାଉ ପୁରୀ ପୁରୀରେ ହେଠୁ ରହୁ ପୁରୀରେ ରହିକି ପ୍ରଭୁ ଜଗନ୍ନାଥଙ୍କୁ ଆମେ ଦର୍ଶନ କରୁ ଦର୍ଶନ କରି ସାରିଲା ପରେ ତା'ପରେ ହେଠୁ ଯାଉ ସି ବୀଚ୍ ପୁରୀର ସମୁଦ୍ର କୂଳରେ ଆମେ ଯାଉ ସେଠି ସମୁଦ୍ରରେ ଯେଉଁ ଲହରୀ ସେଠି ମଜା ନେଉ ଆଉ ତା ସହିତ ବୁଲାବୁଲି ବି କରୁ ବୁଲାବୁଲି କରିକି ଯେ ମେଲଣ ଫେଲଣ ପଡ଼ିଥାଏ ସବୁ ବହୁତ ମଜା ବହୁତ ଦେଖିହେଲା ଭଳିଆ ଜିନିଷ ଆଶ୍ଚର୍ଯ୍ୟ ଜିନିଷ ହୁଏ ଦେଖି ସେଇଟା ମଜା ନେଇ ତା'ପରେ ହେଠୁ ଆମେ କ'ଣ କରୁ ନା ବାଟରେ ପୁଣି ଆସିବୁ ଆସିକି ବାଟସାରା ମଜାମସ୍ତି କରିକି ଆସିକି ଦୁଇ ଦିନ ପରେ ଆମେ ଆସିକି ପୁଣି ଘରେ ପହଞ୍ଚୁ